ମୋର ପ୍ରିୟ ଋତୁ ହେଉଛି ଶୀତଋତୁ ଶୀତଋତୁ କାହିଁକି ଭଲ ଲାଗେ କାରଣ ଶୀତଦିନରେ ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ ଥାଏ ବୁଲିବାକୁ ଭଲ ଲାଗେ ଏଇ ଟାଇମ୍ରେ ଲୋକମାନେ ଚାରିଆଡ଼େ ବୁଲିବା ପାଇଁ ଯାଆନ୍ତି ଆଉ ଏହି ଋତୁରେ ମଧ୍ୟ ବାରମାସରେ ତେର ପର୍ବ ଯେଉଁ ଆମେ କହିଥାଉ ତ ଏହି ଋତୁରେ ବିଭିନ୍ନପ୍ରକାର ପର୍ବପର୍ବାଣି ମଧ୍ୟ ପଡ଼ିଥାଏ ଚାରିଆଡ଼େ ପରିଷ୍କାର ହେଇଥାଏ ଓ ବିଭିନ୍ନ ପର୍ବପର୍ବାଣୀରେ ଆମେ ପୂଜା କରିଥାଉ ଶୀତଋତୁରେ ଏତେ ଗରମ ନଥାଏ ଥଣ୍ଡା ଥିଲେ ମଧ୍ୟ ବହୁତ ଭଲ ଲାଗେ ଆଉ ଆଉ ବହୁତ ଶୀତଋତୁରେ ବିଭିନ୍ନପ୍ରକାର ଫୁଲ ଫୁଟେ ଫଳ ହୁଏ ଶୀତଋତୁରେ ମଧ୍ୟ ସମସ୍ତଙ୍କ ଘରେ ପରିବା ପରିବାଚାଷ ମଧ୍ୟ କରାଯାଇଥାଏ ଯେଉଁଟାକି ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ଶୀତଋତୁରେ ଚାଷୀଭାଇମାନେ ଧାନ ଅମଳ କରିଥାନ୍ତି ସେଇ ଧାନ ଅମଳ କରିବା ପୂର୍ବରୁ ଯେତେବେଳେ ବିଲକୁ ଆମେ ଟିକେ ଚାହିଁ ଦେଇଥାଏ ତ ସେତେବେଳେ ଧାନଟା ବିଲକୁଲ୍ ସୁନା ଫଳିବା ଭଳିଆ ଦେଖାଯାଏ ଆଉ ଏଇ ଯୋଗୁଁ ଚାଷ କରି ଚାଷୀ ଭାଇମାନେ ଧାନକୁ ଅମଳ କରନ୍ତି ତ ବହୁତ ହିଁ ଭଲ ଲାଗେ ଏଇ କାର୍ଯ୍ୟ ଦେଖିବାକୁ କରିବାକୁ ମଧ୍ୟ ଆଉ ଶୀତଋତୁରେ ଏହା ବେଶିକ୍ଲି ହୋଇଥାଏ ଆଉ ଶୀତ ଋତୁରେ ବିଭିନ୍ନପ୍ରକାର ପର୍ବପର୍ବାଣି ମଧ୍ୟ ପଡ଼େ ଯେଉଁଟାକି ବହୁତ ଭଲ ହୋଇଥାଏ ଶୀତଋତୁରେ ଏହି ପର୍ବପର୍ବାଣି କରିବା ପାଇଁ ସେଥିପାଇଁ ମୋତେ ଶୀତଋତୁ ବହୁତ ପସନ୍ଦ ଲାଗେ